ହଁ ହଁ କୁହନ୍ତୁ ଆସ ହଁ କାରଣ ତ କେମିକାଲ ଫିଲ୍ଟରରେ ଛଡ଼ା ହେଉଛି ନ ହେଲା ଯଦି କମ୍ପ୍ଲେନ୍ ମୋତେ କ୍ୟାସ ଆପଣ କମ୍ପ୍ଲେନ୍ କଲେ

ହଉ ହଉ ତା ମୁଁ ମେକାନିକକୁ ଆଜି କଲ୍ କରୁଛି ଡକଉଛି ବୁଝୁଛି ଦେଖିବି କାଲିକି ସମୟ ଆସିବ ଆସିଲେ ଡାକିକରି ଦରକାର ପଡ଼ିଲେ ପାଣି ବନ୍ଦ ହେବ ବୁଝିଲେ ଆଉ ସଫା କରିବା ପାଣି ବନ୍ଦ ଆପଣ ଶୁଦ୍ଧ ପାଣି ପିଇବେ ଆଉ ପାଣି ବହୁତ ଦିନ ବନ୍ଦ ହେବ ଆଉ ହଁ ନହଲେ

ହଁ ଆପଣଙ୍କ ସେଠି ପାଣି କେତେ ସମୟ ଯାଉଛି ପାଣି ଆପଣଙ୍କ ଘରକୁ କେତେ ସମୟ କ'ଣ ଦେଉଛି ଦଶ ପନ୍ଦର ମିନିଟ୍ ଅପ୍ ଡାଉନ୍ ହୋଇପାରେ କଥା ହେଉଛି ହଁ ଦେବା ହଁ ଦେବା ଦେବା